ହ୍ୟାଲୋ ଆଜ୍ଞା କିଏ କ'ଣ କହିବ

ହଁ ସୁବିଧା ଅଛି ଗୋଟେ ଗୋଟେ ପିଲା ଖାଇବା ପାଇଁ ଦେଢ଼ଶହ ଟଙ୍କା ଆ ଆଉ କେତେଜଣ ପିଲା କି ହଉ ଗଲେ ରୁମ୍ଟେ ଦିଆ ହବ ଯେତେଦିନ ପରୀକ୍ଷା ଲାଗିବ ସେତେଦିନ ପାଇଁ ତିନିଶହ ଚାରିଶହ ଦେଲେ ଆଁ ଆଠଟା

ଗୋଟେ ଗୋଟେ ଗୋଟେ ଗୋଟେ ଯା ଗୋଟେ ଗୋଟେ ତିନଶହ ଲେଖାଏଁ ହଁ ଏ ସେମିତି ହେଲେ ଗୋଟେ ଗୋଟେ ରୁମ୍ ପାଞ୍ଚଶହ ଲେଖାଏଁ ଭଡ଼ା ହଁ ପାଞ୍ଚଶହ ଲେଖାଏଁ ଗୋଟେ ଗୋଟେ ଖାଇବାର ଦେଢ଼ଶହ ଟଙ୍କା ଦେଢ଼ଶହ ଟଙ୍କା ମ ହଁ ହଁ ହଁ ବେଡ଼ ରୁମ୍ ଅଛି ବେଡ଼ ଅଛି ହଁ ହଁ ହଁ ସବୁ ପଡ଼ିଛି ଗଦି ଫଦି ସବୁ ଆଉ ଭଡ଼ା ନିଆହେବ କ'ଣ ମାହାଳିଆ କି ହଉ ସଫାସୁତୁର ଗୋଟେ ଲୋକ ରଖାଯାଇଛି ସଫା ସୁତୁର କରିବାକୁବ ସ୍ୱିପର ଗୋଟେ ରହିଛି ଆଉ ହଁ ହଉ ଆସ ହଁ